ପାଞ୍ଚ ଲକ୍ଷ ସାତ ହଜାର ଦୁଇଶହ ନଅ ଛଅ ଲକ୍ଷ ବାର ହଜାର ପାଞ୍ଚଶହ ଆଠ ଏକ ଲକ୍ଷ ପଚାଶ ହଜାର ତିନିଶହ ସତର ଅଶୀ ହଜାର ନଅଶହ ଚଉଷଠି ତିନିଲକ୍ଷ ଆଠ ହଜାର ନଅଶହ ବାସ୍ତରି